ମାଛ ଧରିବାକୁ ଯିବାବେଳେ ଆମେ ପ୍ରଥମେ

ମଗୁରା ଝଇରି ସାହାଯ୍ୟରେ ମାଛ ଧରୁଥୁଲୁ କୌଣସି ଖାଲକୁ ଶୁଖାଇ ସେଇଟାରେ ମାଛ ବାହାର କରୁଥିଲୁ ଯାହାଫଳରେ ଏବେ ଆଧୁନିକ ଯୁଗରେ ସବୁ ପରିବର୍ତ୍ତନ ଦେଖା ଦେଇଛି ଆମେ ଡଙ୍ଗା ବୋଟ୍ ମାଧ୍ୟମରେ ମାଛ ଚାଷ ମାଛ ଧରୁଛୁ ଆମେମାନେ ସମୁଦ୍ରକୁ ଯାଇଁ ସେଠାରେ ମାଛ ଧରିବା ଉପାୟ ମଧ୍ୟ ସରକାର ଇଏ ମଧ୍ୟ ଏ ବିଷୟରେ ଅନୁତପ୍ତ କରିଛନ୍ତି

ବୋଟ୍ରେ ଯାଇଁ କୋଭିୟସ୍ ସମୁଦ୍ର ଭିତରେ ପଶି ସେଠାରେ ମାଛ ଧରିଛୁ କେଉଁ ଜାଗାରେ ମାଛ ଅଛି କେଉଁ ଜାଗାରେ ମାଛ ନାହିଁ ମଧ୍ୟ ଆମେ ମଧ୍ୟ ଜାଣିଛୁ କେଉଁଠି ଧଳା ପାଣି କେଉଁଠି ନୀଳ ପାଣି କେଉଁ ଜାଗାରେ ମାଛ ଅଛି ସେ ବିଷୟରେ ଆମେ ମଧ୍ୟ ଜାଣିଛୁ ଯାହା ଆଜିକାଲି ଯେଉଁ ୱାୟାରଲେସ୍ ଫୋନ୍ ମାଧ୍ୟମରେ ଗଭୀର ସମୁଦ୍ର ଭିତୁରୁକୁ ଯାଇଁ ସେଠାରେ ମାଛ ଧରିବା ଏବଂ ଆଣିବା ତାକୁ କେମିତି ରଖିବା କ'ଣ କରିବା ସେ ବିଷୟରେ ମଧ୍ୟ